ଓଡ଼ିଶାରେ ଧନ୍ଦାମୂଳକ ତାଲିମ କିମ୍ବା ଦକ୍ଷତା ବିକାଶ ସୁଯୋଗ ହେଉଛି କୃଷି ଉତ୍ପାଦନ ଆଇ ଟି ଆତିଥ୍ୟ ଉପଲବ୍ଧ ସେଗୁଡ଼ିକ ବିଭିନ୍ନ କ୍ଷେତ୍ର କିମ୍ବା ଶିଳ୍ପର ଆବଶ୍ୟକତା କୁ ବୈଷୟିକ ଶିକ୍ଷା ପୂରଣ କରିବେ ଗୋଟିଏ

ଆମର ମୁଖ୍ୟମନ୍ତ୍ରୀ ଗୋଟିଏ ମିଶନ୍ କ୍ୟାମ୍ପ କମିଶନ୍ କ୍ୟାମ୍ପ ତିଆରି କରିଛନ୍ତି ସେଠାରେ ଝିଅ ମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମିଶନ୍ କ୍ୟାମ୍ପ ତିଆରି କରିଛନ୍ତି ଏବଂ ସେଥିରେ ଝିଅ ମାନେ ଯୋଗ ଦେଇପାରିବେ ଏବଂ ସେଠାରୁ କିଛି ଟଙ୍କା ଅର୍ଜନ କରିପାରିବେ ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠା ପାଇଁ ଝିଅ ମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତ ପ୍ରଦାନ ଯୋଜନା ସୁଖାଦ୍ୟ ଯୋଜନା ପ୍ରକାଶ କରିଛନ୍ତି ଏଠାରେ ନାରୀ ସୁଶକ୍ତି ଅଭିଯାନ ଇତ୍ୟାଦି କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ଓଡ଼ିଶାରେ ଧନ୍ଦାମୂଳକ ତାଲିକା କିମ୍ବା ଦକ୍ଷତା ବିକାଶ ସୁଯୋଗ ଉପଲବ୍ଧି ହୋଇଛି